ମୁଁ ବିଦ୍ୟାଳୟରେ ଅଧ୍ୟୟନ କଲା ସମୟରେ ମୁଁ ପ୍ରାୟ ଡିବେଟରେ ବହୁ ଭାଗ ନେଇଥାଏ ବକ୍ତବ୍ୟରେ ଭାଗ ନେଇଥାଏ ଗେମ୍ସରେ ସ୍ପୋର୍ଟସରେ ବି ଭାଗ ନେଇଥାଏ ପ୍ରାୟତଃ ମୋର ଏସେ ରଚନା ଏବଂ ବକ୍ତବ୍ୟ ଏ ଦୁଇଟା ବିଷୟରେ ଭଲ ଥାଏ ମୁଁ ସବୁ କମ୍ପିଟିସନ୍ରେ ମଧ୍ୟ ଫାଷ୍ଟ ସେକେଣ୍ଡ ମୋ'ର ପାଖେ ସାର୍ଟିଫିକେଟ ମଧ୍ୟ ଥାଏ ମୁଁ ସାର୍ ମାନଙ୍କ ସହିତ ଯୋଗା ଯୋଗ କରି ପ୍ରାୟ ମୁଁ ଷ୍ଟେଟ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟନ୍ତ ଭୁବନେଶ୍ଵର ପର୍ଯ୍ୟନ୍ତ ଯାଇଛି ଭୁବନେଶ୍ଵରରେ ମଧ୍ୟ ମୋର ସାର୍ଟିଫିକେଟ ଏଇ ବକ୍ତବ୍ୟ ରଚନା ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି

ଏମିତି ମୋର ବିଭିନ୍ନ ପ୍ରକାରର ପ୍ରାୟ ଗେମ୍ସ ସ୍ପୋଟସରେ ଟିକିଏ ଏତେ ନଥିଲା କିନ୍ତୁ ସାହିତ୍ୟ ଅଲଗା ସବଜେକ୍ଟମାନଙ୍କରେ ଭଲ ଥିଲା ଆଉ ସେ'ଯାକ ମୋର ପ୍ରାୟତଃ ବକ୍ତବ୍ୟରେ ହିଁ ମୁଁ ଟିକିଏ ଅଧିକ ଭାଗ ନେଇଥାଏ